ହଁ ମୁଁ ସାର୍କ ଟ୍ୟାଙ୍କ୍ ବିଷୟରେ ଜାଣିଛି ଏହା ସୋନି ଟିଭିରେ ଦିଏ ଏଥିରେ ପାଞ୍ଚ ଜଣ ଜଜ୍ ବସନ୍ତି ମୁଁ ୟାକୁ ୟୁଟ୍ୟୁବ୍ ଗୁଗୁଲରେ ମଧ୍ୟ ଦେଖିଛି ଏଥିରେ ପାଞ୍ଚଜଣ ଜଜ୍ ବସିଥିବେ ନୂଆ ନୂଆ ବ୍ୟବସାୟ କରୁଥିବା ଲୋକମାନେଙ୍କ ପାଖରେ ଅର୍ଥର ଅଭାବ ଥାଏ ତେଣୁ ସେମାନେ ସାର୍କ ଟ୍ୟାଙ୍କକୁ ଯାଇ ଅର୍ଥର ଯୋଗାଡ଼ କରିଥାନ୍ତି ଯଦି ସେମାନଙ୍କ ବ୍ୟବସାୟ ମନକୁ ପସନ୍ଦ ଆସେ ସେମାନେ ସେହି ବ୍ୟବସାୟକୁ ନିବେଶ କରିଥାନ୍ତି